ବିୟୁଟି ପ୍ରଡ଼କ୍ଟ୍ ଏବେ ଖାଲି ସମସ୍ତେ ସୁନ୍ଦର ଦେଖିବା ପାଇଁ ବହୁତ ପ୍ରକାର ବିୟୁଟି ପ୍ରଡ଼କ୍ଟ୍ ବ୍ୟବହାର କରୁଛନ୍ତି କିନ୍ତୁ ବିୟୁଟି ପ୍ରଡ଼କ୍ଟ୍ର ବ୍ୟବହାର କରିବାର ଦ୍ଵାରା ଆମ ସ୍କିନ୍କୁ ବହୁତ କ୍ଷତି ପହଞ୍ଚାଉଛନ୍ତି ଯେପରିକି ଆମେ କୌଣସି ଫେୟାର୍ କ୍ରିମ୍ ଲଗାଇଲେ ମଧ୍ୟ ତାହାର କୌଣସି ପ୍ରତିଫଳନ ଆମକୁ ଦେଖିବାକୁ ମିଲେ ନାହିଁ ଆମେ ତ୍ୱଚାର ସୌନ୍ଦର୍ଯ୍ୟତା ବୃଦ୍ଧି କରିବା ପାଇଁ ଯେଉଁ ସବୁ କ୍ରିମ୍ମାନେ ବ୍ୟବହାର କରୁଛୁ ସେହି ସବୁ କ୍ରିମ୍ମାନେ ଆମ ଦେ ଶରୀରକୁ ବହୁତ ପ୍ରକାରରେ କ୍ଷତି ପହଞ୍ଚାଉଛନ୍ତି ଯେପରିକି ଆମେ କୌଣସି ସୁନ୍ଦର ଦେଖିବା ପାଇଁ କୌଣସି ଯେଉଁ ପ୍ରଡ଼କ୍ଟ୍ ବ୍ୟବହାର କରୁଛୁ ସେହି ପ୍ରଡ଼କ୍ଟ୍ର କ୍ଷତିକାରକ ରୂପରେ ଆମ ମୁହଁରେ କିଛି ବ୍ରଣ ବାହାରି ଯାଉଛି ଯାହାକି ଆମର ସୌନ୍ଦର୍ଯ୍ୟତାକୁ ସୌନ୍ଦର୍ଯ୍ୟତା ବଢ଼ାଇବା ଜାଗାରେ ସୌନ୍ଦର୍ଯ୍ୟତାକୁ ହ୍ରାସ କରୁଛି ବହୁତ ବିୟୁଟି ପ୍ରଡ଼କ୍ଟ୍ର ବ୍ୟବହାର କରି ଲୋକମାନେ ଅନଲାଇନ୍ରେ ବିୟୁଟି ପ୍ରଡ଼କ୍ଟ୍ମାନଙ୍କୁ ଦେଖି ତାହା ଅର୍ଡ଼ର୍ କରୁଛନ୍ତି ଏବଂ ନିଜ ତ୍ୱଚାରେ ତାହା ବ୍ୟବହାର କରୁଛନ୍ତି ଯାହା ଫଳରେ ବହୁତ ତ୍ୱଚାର ବହୁତ କ୍ଷତି ହେଉଅଛି